ସୋମବାର ପ୍ରାୟ ଆମ ଆଡ଼େ ଆଇଁଷ ଖାଆନ୍ତିନି ଗୁରୁବାର ପ୍ରାୟ ସ୍ତ୍ରୀ ଲୋକ ଆଇଁଷ ଖାଆନ୍ତିନି ଆଉ ପ୍ରାୟ ଗୁରୁବାର ବି ରାତିରେ ଦହି ଖାଇବା ମନା ପୁରୁଷ ଆଗରୁ ସବୁ ଆମର କହିଛନ୍ତି ସେଇଥିପାଇଁ ଦହି ଶାଗ ପିତା ଜିନିଷ ବି ଗୁରୁବାର ଖାଆନ୍ତିନି ରାତିରେ ଆଉ ବହୁତ ଜିନିଷ ଏମିତି ଲୋକମାନେ ଖାଇଆନ୍ତିନି ସୋମବାର ଗୁରୁବାର ଶନିବାର ପ୍ରାୟ ଲୋକ ଖାଆନ୍ତିନି ଆଇଁଷ ଜିନିଷ